ରାଜ୍ୟ ସରକାର ସର୍ବତଃ ପ୍ରଥମତଃ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ଶିକ୍ଷାଗତକୁ ପ୍ରଥମେ ଦେଖୁଛନ୍ତି ସ୍ୱାସ୍ଥ୍ୟ ସେବା ଶିକ୍ଷାଗତ ପାଇଁ ଜହା ବି ଖର୍ଚ୍ଚ ହେଉଛି ଯାହା ବିି ସମାଧାନ ନେଉଛିନ୍ତି ଯାହା ବିି ଏହାକୁ ବଢ଼ାଇବା ପାଇଁ ନେତା ମତାମତ ପାଇଁ କ୍ୟାବିନେଟ୍ରେ ବଜେଟ୍ ପାସ୍ ହେଉଛି ପ୍ରତ୍ୟେକ ବର୍ଷ ବଜେଟ୍ ପାସ୍ ହେଉଛି ଏ ବଜେଟ୍ରେ ଓ ମତାମତ ହେଉଛି ତ ଏହା ତ ସବୁଠୁ ଜରୁରୀ